ଆପଣ୍ମନେ ଜାନିଥିବେ ସାର୍ ନୂଆ ବଲେ ବଡ଼୍ ବଡ଼୍ ମାନେ ରାଜ୍ୟ ମନ୍କେ ଯେନ୍ତା ଏବେ ଉତ୍ତର୍ପ୍ରଦେଶ୍ ହେଲା ଦିଲ୍ଲୀ ହେଲା ତା ପରେ ରାଜସ୍ଥାନ୍ ହେଲା ସେମାନ୍କେ ତାକର୍ନିକେ ଲୋକାଲ୍ ଭାଷା ଚାଲିଛେ ଯେନ୍ତା କି ରାଜସ୍ଥାନରେ ରାଜସ୍ତାନି ହେଲା ଦିଲ୍ଲୀରେ ହିନ୍ଦୀ ହେଲା ୟୁପିରେ ନେଇକେଁ ତାଙ୍କର୍ ଉତ୍ତର୍ପ୍ରଦେଶ୍ର ତାକର୍ ଗୁଟେ ଭାଷା ହେଲା କିନ୍ତୁ ସାର୍ ନେଇକେଁ ଆମର୍ ଓଡ଼ିଶାରେ ମୁଇଁ ବହୁତ୍ ପୁରା ନେଇକେଁ ମାନେ ବହୁତ୍ ବୋଲେ ଖରାପ୍ ଲାଗ୍ସି ଆଜ୍ଞା ଭାବ୍ଲେ ଯେ ନିକେ ଓଡ଼ିଶାରେ ଏବେ ନିକେଁ ଓଡ଼ିଶାର ଅଫିସିଆଲ୍ ଲାଙ୍ଗୁଏଜ୍ ଓଡ଼ିଶା ନେଇଁ ହେଇପାର୍ବା ବୋଲିକରି ଆମର୍ ଇନେ ଯେତେ ନିକେ ସର୍କାରୀ କାମ୍ ଯେତେ ଚାଲିଛେ ଏବେ ସ୍କୁଲ୍କେ ଦେଖନ୍ କଲେଜ୍କେ ଦେଖନ୍ ସବୁଠାନେ ନିକେ ଓଡ଼ିଆ ଭାଷାରେ ନି ହେଇପାର୍ବାର୍ ଇଂଲିଶ୍ ଭାଷାନେ ଏକା ହଉଛେ ତୋ ଇଂରାଜୀ ଭାଷାକେ ନିକା ଆମେ ଟିକେ ଦବେଇ କରି ଓଡ଼ିଆ ଭାଷାକେ ଆମେ ନି ପ୍ରୋତ୍ସାହନ ଦେବା କଥା ଆଉ ପ୍ରୋତ୍ସାହନ୍ ଦେବାର୍ ଲାଗି ଆପଣ୍ ଚାହେଁଲେ ନେଇଁ ହିଏ କି ମୁଇଁ ଚାହେଁଲେ ନି ହିଏ ଇଟା ଓଡ଼ିଶା ସର୍କାର୍ ଚାହେଁବାର୍ ଅଛେ ସର୍କାର୍ ଯଦି ଚାହେଁବେ ବୋଲେ ନିକେ ଆମର୍ ନିକେ ଓଡ଼ିଶା ଭାଷାକେ ନିକେ ଟିକେ ଆଗ୍କେ ବଢ଼େଇ ପାର୍ବେ ଯେନ୍ତା କି ନିକେ ଅଫିସିଆଲ୍ ଲାଙ୍ଗୁଏଜ୍ ହେବା ଓଡ଼ିଆନେ ଓଡ଼ିଶାନେ ଓଡ଼ିଆ ଲାଙ୍ଗୁଏଜ୍ ହେବା ଆଉ ନିକେ ଯେନ୍ ଭାଷାନେ ଆମର୍ ନିକେ ସବୁ ଲୋକ୍ ଯେନ୍ତା କହି ପାରୁଥିବେ ଲେଖି ପାରୁଥିବେ ପଢ଼ି ପାରୁଥିବେ ତ ସେନ୍ତା ହେଲେ ନି ଡେଭ୍ଲପ୍ ହେବା ଓଡ଼ିଶା ବି ଡେଭ୍ଲପ୍ ହେବା ଆର୍ ନିକେ ଆମେ ବି ଉପକୃତ ହେମୁ